ମୋ ନାଁ ଲଲିତେନ୍ଦୁ ମହାପାତ୍ର ଏଇ କିଛି ସମୟ ପୂର୍ବରୁ ମୁଁ ଆପଣଙ୍କର ଫିଡ଼୍ ଗେଲେରୀ ହୋଟେଲ୍ରୁ ଖାଦ୍ୟ ଅର୍ଡ଼ର୍ କରିଥିଲି ଯେଉଁଥିରେକି ଭାତ ଚିକେନ୍ ଭଜା ମିକ୍ସ୍ଚର୍ ଇତ୍ୟାଦି ଥିଲା ତାହା ଡ଼େଲିଭରି ପାଇଁ ବାହାରିଗଲାଣି କି ବର୍ତ୍ତମାନ ମୁଁ ଦେଖିଲି ଦେଖିଲାବେଳକୁ ମୋ ଘରେ କୋଣସି ପାତ୍ର ନାହିଁ ତେଣୁ ଆପଣ ସେଥିରେ କିଛି ଖଲି ପତ୍ର ଏବଂ ଚାମଚ ପଠାଇଲେ ମୋ ଖାଦ୍ୟଟିକୁ ଅତ୍ୟନ୍ତ ଆନନ୍ଦର ସହିତ ଉପଭୋଗ କରିପାରିବି